ହ୍ୟାଲୋ ଆଜ୍ଞା ଭାଇ ଆପଣ ବିକାଶ ଭାଇ କହୁଛନ୍ତି ଆଜ୍ଞା ଆପଣଙ୍କର ଓଲା ମୁଁ ବୁକ୍ କରିଥିଲି ସୁହାନି ବେହେରା ଏବଂ ଆଡ଼ଖଣ୍ଡି ଗ୍ରାମରୁ କହୁଥିଲି ଆପଣ ଟିକେ ଜଲ୍ଦି ଆସିକି ପହଞ୍ଚନ୍ତୁ ମୋତେ ଜଲ୍ଦି ଭୁବନେଶ୍ୱର ଯିବାର ଅଛି ମୁଁ ତ ଏଗାରଟାରେ କରିଥିଲି ସାଢ଼େ ଏଗାରଟା ଏବେ ବାଜିଲାଣି ଆପଣ ଟିକେ ଜଲ୍ଦି ଆସିକି ପହଞ୍ଚନ୍ତୁ